ମୋ' ଘରକୁ ଅତିଥିମାନେ ଆସିଲେ ମୋତେ ବହୁତ ଖୁସି ଲାଗେ କାହିଁକି ଅତିଥିମାନେ ଦେବତା ସାଙ୍ଗରେ ସମାନ ସେମାନେ ଆସିଲେ ମୁଁ ତାଙ୍କୁ ଚା' ଜଳଖିଆ ଓ ଥଣ୍ଡା ଦିଏ ସେମାନେ ଘରକୁ ଡାକି ବସାଏ ସେମାନେ ଯଦି ରହନ୍ତି ମୁଁ ତାଙ୍କ ପାଇଁ ମାଂସ ଏସବୁ ରାନ୍ଧିବାକୁ ମୋର ଭାରି ପସନ୍ଦ ସାଧା ଜିନିଷ ବି ଡାଲମା ଭାତ ଖଟା ପନିର୍ ଏସବୁ କରିବାକୁ ବି ମୋତେ ବହୁତ ପସନ୍ଦ କରେ ସେମାନଙ୍କୁ ବିଭିନ୍ନ ପ୍ରକାରର ରୋଷେଇ କରି ଖାଇବାକୁ ଦିଏ ଏବଂ ବିଭିନ୍ନ ପ୍ରକାରର ଜଳଖିଆ ମଧ୍ୟ ମୋର ପସନ୍ଦ ମୁଁ ତାଙ୍କମାନଙ୍କୁ ବିଭିନ୍ନ ପ୍ରକାରର ଜଳଖିଆ ମଧ୍ୟ ଖାଇବାକୁ କରିକି ଦିଏ